ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଏଗୁଡ଼ିକ ହେଲା ଶହେ ଦୁଇ ହଜାର ଦୁଇଶହ ଚବିଶ ବାର ହଜାର ନଅଶହ ଦୁଇଲକ୍ଷ ଚାରିଶହ ନବେ ଏବଂ ଛଅଲକ୍ଷ ଆଠଶହ ଅଶି